ଆମେ ବିଶେଷତଃ ମୋବାଇଲ ସହିତ ଆମର ସମ୍ପର୍କ ଅଛି ଯେହେତୁ ମୋବାଇଲ ମାନେ କିଏ ବି ମାନେ ପଢ଼ା ପଢ଼ି କରୁ ନା ପଢ଼ି ହାଲକା ଫାଲକା ଅପସନ୍ ତାଙ୍କେ ଦେଖିକି ଇଏ କରିଦେଉଛନ୍ତି କିନ୍ତୁ ଆମେ ଭଲ ସେ ମୋବାଇଲ ସହିତ ଆମେ ଜଡ଼ିତ ଅଛୁ କମ୍ପ୍ୟୁଟର ଅଳ୍ପ କିଛି ଶିଖିଛୁ କିନ୍ତୁ ଆମେ ମୋବାଇଲ ସହିତ ଭଲ ଆମର ସମ୍ପର୍କ ମୋବାଇଲ ସହିତ ମୋବାଇଲଟେ ଆମେ ଶିଖିବାଟା ସହଜ ହେଉଛି